ସାଧାରଣତଃ ମୋତେ ରୋଷେଇ କରିବାକୁ ଭଲ ଲାଗେ ବିଭିନ୍ନ ପ୍ରକାର ରୋଷେଇ କରିବାକୁ ଭଲ ଲାଗେ ଯେପରିକି ମାଛ ତରକାରୀ ହେଉ ଚିକେନ ତରକାରୀ ହେଉ ମଟନ ତରକାରୀ ହେଉ ପନିର ତରକାରୀ ହେଉ ବୁଟଡାଲି ତରକାରୀ ହେଉ ଆଉ ଡାଲମା ହେଉ ବିଭିନ୍ନ ପ୍ରକାର ଭଜା ହେଉ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ଏହିସବୁ ରୋଷେଇ କରିବା ସମୟରେ ମୁଁ ରସ ବାସନ ବ୍ୟବହାର କରିଥାଏ ଏବଂ ଚୁଲିରେ କରିଥାଏ କାରଣ ଗ୍ୟାସ ଅପେକ୍ଷା ଚୁଲିରେ ରନ୍ଧା ଯାଇଥିବା ଖାଦ୍ୟ ବହୁତ ସ୍ୱାଦ ଲାଗିଥାଏ ଏହିସବୁ ତରକାରୀ କରିବା ସମୟରେ ମୁଁ ପନିକି କିମ୍ବା ଛୁରୀର ମଧ୍ୟ ବ୍ୟବହାର କରିଥାଏ ମୋତେ ଛୁରୀ ଅପେକ୍ଷା ପନିକିରେ କାଟିବାକୁ ବହୁତ ଭଲ ଲାଗିଥାଏ କାରଣ ଛୁରୀରେ କାଟିବା ସମୟରେ ମୋର ହାତ ବହୁତ ଥର କଟି ଯାଇଛି କଟିବାର ସମ୍ଭାବନା ମଧ୍ୟ ରହିଛି କିନ୍ତୁ ପନିକିରେ କାଟିବା ସମୟରେ ଆମେ ଗୋଟିଏ ଜାଗାରେ ବସିକି ପନିପରିବାକୁ ଭଲରେ ଧୋଇକି କାଟିବା ର ଆମର କୁ ମୋତେ ସହଜ ଲାଗିଥାଏ